ମୁଁ ସୁସ୍ଥ ଓ ପରିଷ୍କାର ରହିବାକୁ ସ୍ୱଚ୍ଛତା ରହିବାକୁ ମୁଁ ବହୁତ ଭଲ ପାଏ ମୋ'ର ପିଲାମାନଙ୍କୁ ବି ମୋ'ର ସ୍ୱଚ୍ଛ ବିଷୟରେ ମୁଁ ବହୁତ ଭଲ ଭାବରେ ବୁଝାଇଛି କିପରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନାଳନର୍ଦ୍ଦମା ଥିବା ପାଖରେ ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ କରିବା ଯେଉଁ ସହିତ ଆମର ପଡ଼ୋଶୀ ମାନଙ୍କୁ ବି ଏଇ ବିଷୟରେ ମୁଁ ସେମାନଙ୍କୁ ପାଖରେ ବସେଇ ସେମାନଙ୍କ ସହିତ କଥା ହେଲା ବେଳେ ମୁଁ ସେମାନଙ୍କୁ ବି ପରିଷ୍କାର ପରିଚ୍ଛନ୍ନ ବିଷୟରେ ସ୍ୱଚ୍ଛତା ବିଷୟରେ ଭଲ ଭାବରେ ବୁଝାଇଛି ସେମାନେ ବି ମୋର କଥା ଶୁଣି ପରିଷ୍କାର ଓ ପରିଚ୍ଛନ୍ନକୁ ଅବଲମ୍ବନ କରୁଛନ୍ତି ଯେଉଁ ଗାଁରେ ଆମର ପଞ୍ଚାୟତ ପଞ୍ଚାୟତରେ ହୋଇଥିଲା ପ୍ରତିଯୋଗିତା ସ୍ୱଚ୍ଛ ପ୍ରତିଯୋଗିତା ହୋଇଥିଲା ସେଥିରେ ମୁଁ ଭାଗ ନେଇଥିଲି ଆଉ ଭାଗ ନେଇ ଗାଁ ଦାଣ୍ଡରେ ଯେତେକ ନାଳ ନର୍ଦ୍ଦମା ଅଛି ଯେଉଁ ସାହି ସାହି ବୁଲି ସେମାନଙ୍କୁ ସମସ୍ତ ସ୍ତ୍ରୀଲୋକଙ୍କୁ ବୁଝା ଯାଇଛି କି ପରିଷ୍କାର ପରିଚ୍ଛନ୍ନ ରହିଲେ ଆମ ପରିବେଶ ପରିଷ୍କାର ରହିଲେ ଆମ ଦୁନିଆ ପରିଷ୍କାର ରହିବ ସେଇ ମୋ' କଥାରେ ଯେଉଁମାନେ ବହୁତ ସ୍ତ୍ରୀଲୋକ ଉପକୃତ ହୋଇଛନ୍ତି ଆଉ ମୁଁ ଦେଖିଛି ଯାଇକି ସେମାନଙ୍କୁ ଯେ ସେମାନେ ମୋ' କଥା ଅନୁସାରେ ସାହି ପଡ଼ିଶାକୁ ସବୁ ପରିଷ୍କାର ପରିଚ୍ଛନ୍ନ ରଖିଛନ୍ତି ନାଳ ନର୍ଦ୍ଦମା ସଫା କରିଛନ୍ତି ଆଉ ଏହି ସବୁ ପ୍ରତିଯୋଗିତା ଦେଖି ମୁଁ ପଞ୍ଚାୟତ ତରଫରୁ ସରପଞ୍ଚଙ୍କ ତରଫରୁ ମୁଁ ମୁଁ ଏକ ନମ୍ବର ପୁରସ୍କାର ପାଇଛି